ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତୀୟ ଅର୍ଥନୀତି ବହୁତ ଭାବରେ ବୃଦ୍ଧି ପାଇଛି କାରଣ ଆମ ସରକାର ଆମ ଅର୍ଥନୀତିକୁ ବଢ଼ାଇବା ପାଇଁ ବହୁତ ପ୍ରକ୍ରିୟା କରୁଛନ୍ତି ଏବଂ ଆମେ ବିଭିନ୍ନପ୍ରକାରର ସାହାଯ୍ୟ ପାଇପାରୁଛେ ଯେପରି କି ପୂର୍ବରୁ ଆମକୁ ବାହାରକୁ ମାନେ ବ୍ୟାଙ୍କକୁ ଯାଇ ଦିନ ରାତି ଲାଇନ୍ ଦେଇ ଠିଆ ହେଇ ବ୍ୟାଙ୍କରେ ପଇସା ଡିପୋଜିଟ୍ କରିବାକୁ ପଡ଼ୁଥିଲା ପଇସା ଉଠାଇବାକୁ ବି ବ୍ୟାଙ୍କକୁ ଯିବାକୁ ପଡ଼ୁଥିଲା କିନ୍ତୁ ଆମେ ଏବେ ଇଣ୍ଟରନେଟ୍ ମାଧ୍ୟମରେ ଘରେ ବସି ବସି ମଧ୍ୟ ଆମେ ଆମ ଆକାଉଣ୍ଟ ନମ୍ବର ପକାଇ ଆମେ ଘରେ ବସି ଫୋନ ମାଧ୍ୟମରେ କିମ୍ବା ଅନ୍ୟ କୌଣସି ଇଲୋକ୍ଟ୍ରୋନିକ ଡିଭାଇସ୍ ମାଧ୍ୟମରେ ପଇସା ଡିପୋଜିଟ୍ କରିପାରୁଛେ କିମ୍ବା କାହାପାଖକୁ ପଠାଇ ପାରୁଛେ କିମ୍ବା ନିଜ ଦରକାର ବେଳେ ଆମେ ତାହାକୁ ୟୁଜ୍ କରିପାରୁଛେ ଏହିପରି ଭାବରେ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତୀୟ ଅର୍ଥନୀତି ବୃଦ୍ଧି ପାଉଛି ଏବଂ ବିକଶିତ ହୋଇଛି ଏବଂ ଏହି ଅଭିବୃଦ୍ଧିରେ କେତେଗୁଡ଼ିକ ମୁଖ୍ୟ ଶିଳ୍ପ ମଧ୍ୟ ରହିଛି ଯେପରି କି ଆମେ ମୋବାଇଲ ଲ୍ୟାପଟପ୍ ଇତ୍ୟାଦି ସବୁ ଜିନିଷ ୟୁଜ୍ କରୁ ଆମ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଏବଂ ଆମ ଆମ ଅର୍ଥନୀତି ବୃଦ୍ଧି ହେବା ଦ୍ୱାରା ଆମ ଦେଶର ଅର୍ଥନୀତି ବହୁତ ମାଧ୍ୟରେ ବୃଦ୍ଧି ପାଏ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବା ଡିଜିଟାଲ ପେମେଣ୍ଟ ଯେପରି କି ପେଟିଏମ୍ ଫୋନ ପେ ଗୁଗୁଲ୍ ପେ ଭାରତ ପେ ଇତ୍ୟାଦି ଦ୍ୱାରା ଆମ ପାଖରେ ଯେତେବେଳେ ପଇସା ନଥାଏ ସେ ଆମ ଆକାଉଣ୍ଟରୁ ଆମେ ଡାଇରେକ୍ଟ କୌଣସି ଲୋକଙ୍କ ଆକାଉଣ୍ଟକୁ ସ୍କାନ୍ କରିବା ଦ୍ୱାରା କିମ୍ବା ନମ୍ବର ଦ୍ୱାରା ପଇସା ପେମେଣ୍ଟ କରିପାରୁ ଆମ ଦରକାର ବେଳେ ଏହା ଆମକୁ ବହୁତ ସାହାଯ୍ୟ କରେ ଏବଂ ଆମ ପାଇଁ ବହୁତ ସୁବିଧାଦାୟକ ହୁଏ ଏହିଭଳି ମାଧ୍ୟମ ଦ୍ୱାରା ଆମ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଡିଜିଟାଲ ପେମେଣ୍ଟ ଆର୍ଥିକ କ୍ଷେତ୍ରରେ ବହୁତ ସାହାଯ୍ୟ କରିଛି ଏବଂ ଆମ ଅର୍ଥନୀତି ମଧ୍ୟ ବହୁତ ବୃଦ୍ଧି ପାଉଛି ଏବଂ ଆମ ଦେଶ ମଧ୍ୟ ବହୁତ ଆଗକୁ ବଢ଼ୁଛି